ଯଦି ମତେ କେବେ କୌଣସି ସ୍ଥାନକୁ ବୁଲିବାକୁ ସୁଯୋଗ ମିଳେ ତେବେ ମୁଁ ପୁରୀ ଯିବାକୁ ବହୁତ ଇଚ୍ଛା କରିବି କାହିଁକିନା ମୁଁ କାଳିଆକୁ ବହୁତ ଭଲ ପାଏ କାଳିଆ ମୁଁ କେବେ କାଳିଆକୁ ଅତି ପାଖରୁ ଦେଖିନାହିଁ ଦେଖିନାହିଁ ଏବଂ କାଳିଆ ଆଖି ଏମିତିନା କାହିଁକିନା ତାକୁ ଯିଏ ଦେଖିବନା ସିଏ ଭାବିବ ମାନେ ମୁଁ ଜୀବନରେ ସବୁ କିଛି ପାଇଯାଇଛି ଆଉ ସ୍କୁଲ ବେଳେ ସାଙ୍ଗମାନେ ବାହାରିଥିଲେ ଯାଇତେ ଯେ କୌଣସି ଅସୁବିଧାରୁ ମୁଁ ଯାଇପାରିଲିନି ସାଙ୍ଗମାନେ ବହୁତ ପୁରୀ ସମୁଦ୍ର କୂଳରେ ବହୁତ ଫଟୋ ଉଠାଇଲେ ସମୁଦ୍ରରେ ଗାଧୋଇଲେ କେତେ ଅବଢ଼ା ଖାଇଲେ ଅବଢ଼ା ଖାଇଲେ ପୁରୀର ପ୍ରସିଦ୍ଧ ଜିନିଷ ସବୁ କିଣିଲେ ପୁରୀ ପ୍ରସିଦ୍ଧ ଜିନିଷ ସବୁ କିଣିଲେ ଖାଇବା ପୁରୀର ଅବଢ଼ା ଖାଇଲେ ଅଭଡ଼ା ପୁରୀର ଜଗନ୍ନାଥ ଅବଢ଼ା ପ୍ରସାଦ ହେଉଛି ପ୍ରଥମ ଯେ ପୁରୀ ଯାଇଛି ସେ ଅବଢ଼ା ଯେ ନଖାଇଛି କିମ୍ବା ପୁରୀ ସମୁଦ୍ରରେ ଯିଏ ନ ଗାଧେଇଛି ସିଏ କ'ଣ ହେଇଛି ମୋର ଯଦି କେବେ ମୁଁ ପୁରୀ ଯାଏଁ ତେବେ ମୁଁ ମୋତେ ପୁରୀ ଯାଇତେ ବହୁତ ଭଲ ଲାଗେ କାହିଁକିନା ମୁଁ କାଳିଆକୁ ବହୁତ ଭଲପାଏ ଆଉ ପୁରୀର ଗଜା ପୁରୀର ଗଜା ଲଡ଼ୁ ଲଡ଼ୁ ଖାଇବାକୁ ବହୁତ ମଧୁର ମଧୁର କାଳିଆ ଠାକୁର କତିକି ଯିବାପାଇଁ ମୋର ବହୁତ ମନେ ମନାଉଛି